ସରକାରଙ୍କ ପଇସାକୁ ଯେମିତିକି ଗାଁ ଗାଁରେ ପକ୍କା ଘର ଦିଆହେଉଛି ପୋଖରୀ ଦିଆ ହେଉଛି ଗାଈ ଗୋରୁମାନଙ୍କ ଛେଳିମାନଙ୍କ ପାଇଁ ଘର ଦିଆ ହେଉଛି ଏହିପରି ସରକାରଙ୍କ ପଇସା ବଣ୍ଟନ କରାଯାଉଛି